ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହ୍ୟାଲୋ କୁହନ୍ତୁ ଆଚ୍ଛା ଆଚ୍ଛା ହଁ ଆଜ୍ଞା ହଁ ମ୍ୟାଡ଼ମ୍ ମୁଁ କାଲି ମୁଁ ଛୁଟିରେ ରହିବି ବୋଲି ଭାବୁଥିଲି ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ଆଚ୍ଛା ହଉ ଆଉ କ'ଣ କରିବା ଆଉ ଆପଣ କହୁଛନ୍ତି ଯେତେବେଳେ କାଲି ଛୁଟି ବାତିଲ୍ କରିକି ଯିବା ଆଉ ବୁଝିଲେ ହଁ ହଉ ହଁ ହଁ ହଁ ସେଇଠି ପହଁଞ୍ଚେଇ ତା'ପରେ ଆସିକି ଫେମିଲି ନେଇକି ଯିବି ଆଉ ହେଲା ହଁ ହଁ ହଉ ହଁ ହଁ ହଁ ଠିକ୍ ଅଛି ହଁ ଭଲ

ହଉ ହଉ କାଲି ଛୁଟିଟା ବନ୍ଦ କରିବା ବନ୍ଦ କରିକି ଯିବା ଆଉ ହେଲା ନାଇ ଯିବା ନିଶ୍ଚିତ